ମୁଁ ବର୍ତ୍ତମାନ

ଗୋଆରେ ଯାଇଥିଲି ଯାଇକି ଆସିଛି ମୁଁ ଅଟୋ ଅଟୋବାଲାକୁ ମୁଁ ଫୋନ କରିକି ମୁଁ କହିଲି ମୁଁ ମୁଁ ବର୍ତ୍ତମାନ ଏବେ ଆସୁଛି ମୁଁ ହାଇଦ୍ରାବାଦରୁ ଦୁଇ ତିନି ଘଣ୍ଟାଟେ ହେଇଗଲାଣି ମୁଁ କୋରାପୁଟ ଷ୍ଟେସନରେ ପହଞ୍ଚିବା ପାଇଁ ମୋତେ ଆଉ ବେଶୀ ସମୟ ବେଶୀ ସମୟ ଲାଗିବ ନାହିଁ ଦୟାକରି ଶୀଘ୍ର ଟିକେ ଷ୍ଟେସନକୁ ଆସିଥାନ୍ତେ ଟାଇମ୍ ଏବେ ହେଲାଣି ଦଶଟା ଦଶଟା ସାଢ଼େ ଦଶଟା ହେଲାଣି ଟାଇମ୍ ମୁଁ କୋରାପୁଟ ଟେସନରେ ପହଞ୍ଚିବାକୁ ଆଉ ଦେଢ଼ ଘଣ୍ଟା ବାକି ରହିଲା ମୁଁ ବାରଟା ସୁଦ୍ଧା ଷ୍ଟେସନରେ ପହଞ୍ଚି ଯାଇପାରିବି ଦୟାକରି ଟିକେ ଷ୍ଟେସନକୁ ଆପଣ ଟିକେ ଶୀଘ୍ର ଆସିଥାନ୍ତୁ ମୁଁ ଏତେ ଲଙ୍ଗ ଲଙ୍ଗରେ ବି ମୁଁ ଟ୍ରେନରେ ବସିକି ଆସି ବହୁତ ହାଲିଆ ବି ଲାଗି ଲାଗିଯାଇଥିବ ସେଥିପାଇଁ ତେମେ ଟିକେ ଶୀଘ୍ର ଆସିକି ମୋତେ ଘରେ ଟିକେ ନେଇ ଆମ ଜାଗାକୁ ନେଇ ପହଞ୍ଚାଇଦେଲେ ମୁଁ ଯାଇ ଫ୍ରେଶ ହେଇକି ଟିକେ ରେଷ୍ଟ ନେଇପାରିବି ଏମିତି ଆମର ସୁବିଧା ସୁଯୋଗ ଯାକ ରହିଅଛି ଅଟୋ ହଉ ରିକ୍ସା ହଉ ଏଯାକ ସବୁ ଆମର କୋରାପୁଟରେ ଷ୍ଟେସନରେ ସବୁବେଳେ ରହିଥାନ୍ତି କାହିଁକି ଆମର ପରିଚୟ ଲୋକଟା ତାଙ୍କର ଅଟୋ ଅଛି ତାଙ୍କୁ ମୁଁ ଫୋନ କରିକି କହିଛି ତାଙ୍କେ ଠିକ୍ ସମୟରେ ପହଞ୍ଚିବା ମୋର ଆଶା ଅଛି ଦୟାକରି ଟିକେ ବାରଟା ସୁଦ୍ଧା ପହଞ୍ଚି ପହଞ୍ଚନ୍ତୁ